ସାତ ଆଠ ଦିନ ତଳେ ଯେଉଁ ଡ୍ରେସ୍ଟା ଆଣିଥିଲି ଡ୍ରେସ୍ଟା ଭଲ ଦେଖିକି ଆଣିଥିଲି ଦେଖିଲା ଆସୁ ସେ ରଙ୍ଗ ଛାଡ଼ୁଛି ପୁରା ବାଲ୍ତି ବାଲ୍ତି ଯେଉଁ ଲେଖାଟା ଆଣିଥିଲି ସେ ଲେଖା ହିଁ ରହିଲାନି ଡ୍ରେସ୍ଟା ପୁରା ଫୁଟା ଫୁଟା ଫୁଟା ଫୁଟା ହେଲାପରି ଲାଗୁଛି